ଭାରତ ଭଳି ଓଡ଼ିଶାରେ ମଧ୍ୟ ଏହି ରାଜନୀତିରେ ନାଗରିକମାନେ ନିଜ ନିଜର ଭୋଟ ବା ମତଦାନ କରିଥାନ୍ତି ଏବଂ ଦଳୀୟ କର୍ମୀ ହିସାବରେ ମଧ୍ୟ ନିଜ ଦଳ ପାଇଁ ପ୍ରଚାର କରନ୍ତି ୟା ଭିତରେ ଯେମିତି ଆମର ଭାରତୀୟ ଜନତା ପାର୍ଟି ବି ଜେ ପି ଅଛି ସେମିତି ବି ଜେ ପି ଅଛି ଏ ସରି ବି ଜେ ଡ଼ି ବା କଂଗ୍ରେସ ସେମିତି ଆମର ପି ଏ ଏଲ୍ ପାର୍ଟି ଅଛି ବା ତା'ର ଅପୋଜିଟ୍ ରହୁଛନ୍ତି ଆଉ ରହିଲା ଆମର ଗ୍ରାମ ପଞ୍ଚାୟତ ଗ୍ରାମ ପଞ୍ଚାୟତରେ ସରପଞ୍ଚ ୱାର୍ଡ଼ ମେମ୍ବର୍ ସମିତି ସଭ୍ୟ ଏସବୁ ଥାଆନ୍ତି ଏବଂ ନିଜ ନିଜର ରାଜନୀତିରେ ଯୋଗଦେବି ଏହାକୁ ଲୋକମାନେ ନିଜ ପଞ୍ଚାୟତକୁ ଉପଯୁକ୍ତ କ୍ୟାଣ୍ଡିଡ଼େଟ୍ ସିଲେକ୍ସନ୍ କରିଥାନ୍ତି ଏବଂ ନିଜ ନିଜର ଭୋଟ ମତଦାନ ଦେଇ ନିଜକୁ ଏକ ସଠିକ୍ କ୍ୟାଣ୍ଡିଡ଼େଟ୍ ଜଏନ୍ କରିଥାନ୍ତି ଏବଂ ଏଥିରେ ଗୋଟେ ପଞ୍ଚାୟତର ଡେଭ୍ଲପ୍ମେଣ୍ଟ ହେଇଥାଏ